ଉଦ୍ୟୋଗୀମାନଙ୍କ ପାଇଁ ଭାରତ ଏକ ଉଜ୍ଜ୍ଵଳ ଯୋଗ ସୃଷ୍ଟି କରୁଛି କାହିଁକିନା ଆମର ମାଇକ୍ରୋ ଫାଇନାନ୍ସ ରହିଛି ଏବଂ ଅସ୍ମିତା ରହିଛି ଯେଉଁଥିରେ କି ମାସକୁ ସପ୍ତାହିକା ସୁଝି ପାରୁଛନ୍ତି ଆଉ ଯେଉଁଥିରେ ସେମାନେ ବ୍ୟବସାୟ ଆରମ୍ଭ କରି ପାରୁଛନ୍ତି ଆଉ ସେଥିରେ କିଛି ଲାଭବାନ ହେଉଛନ୍ତି ଆଉ କିଛି ନୂଆ ବ୍ୟବସାୟ ଯେଉଁଥିରେ କି ଆମକୁ ସରକାର ସାହାଯ୍ୟ କରନ୍ତି ବ୍ୟାଙ୍କରୁ ବି ଲୋନ୍ ଆଣୁ ଏବଂ ସେହିଟା ସୁଝିକି ଆମର କିଛି ନୂଆ ବ୍ୟବସାୟ କରୁ ଯାହାକି ଗ୍ରୋସରୀ ଦୋକାନ ହେଉ କି ସେ ପାମ୍ପଡ଼ କି ଯାହାବି ଗୋଟିଏ ଆମେ ବ୍ୟବସାୟ କରିଥାଉ